ହଁ ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ବା ଯେଉଁଠି ସବୁଥାଏ ଘାସ ସିଏ ସେଇଠି ଉପଲବ୍ଧ ଅଛି ଆଜିକାଲି ମଧ୍ୟ ଆଉ ଖରାପ ଜଳବାୟୁ ଯେମିତି ଆମର କଠିନ ପାଣିପାଗ ପାଣି କେମିତି ହେଉଛି ନଈନାଳ ଶୁଖିଯାଉଛି ସେମାନେ ଯେମିତି ଜଳର ଅଭାବ ହେଉଛି ଆଉ ଆଜିକାଲି ଦୁନିଆରେ ପ୍ଲାଷ୍ଟିକ୍ ଯେମିତି ସବୁ ଜିନିଷ ଆମର ବାହାରିଲାଣି ଜରି ହେଉ ପ୍ଲାଷ୍ଟିକ୍ ଜିନିଷ ପକାଇ ଦେଉଛନ୍ତି ଗାଈଗୋରୁ ଆମର ତାକୁ ଚରି କରି ଖାଇକି ମରି ଯାଉଛନ୍ତି ତଣ୍ଟିରେ ଲାଗିଯାଉଛି ବହୁତ ଅସୁବିଧାର ସମ୍ମୁଖୀନ ସେମାନେ ହେଉଛନ୍ତି ସେଥିପାଇଁ ପ୍ଲାଷ୍ଟିକ୍ ଜିନିଷଟାକୁ ଆମେ ବିଭିନ୍ନ ଜାଗାରେ ଗାତ ଖୋଳି ପକାଇ ତାକୁ ପୋଡ଼ି ଦେବା ଦରକାର ନହେଲେ ପୋତି ଦେବା ଦରକାର ଆଉ ଆମର ଯେଉଁ ପଶୁମାନଙ୍କ ପାଇଁ ଆଉ ସବୁ ସୁବିଧା ହେଇପାରନ୍ତା ସେମାନଙ୍କର ଯେଉଁ ଆମର ଯେଉଁ ରହିଛି ଚରିବା ପାଇଁକା ଯେଉଁଟା ଗୋଚର କୁହନ୍ତି ସେ ଗୋଚରକୁ ଆଜିକାଲି ଲୋକ ମାଡ଼ି ବସିକି ଚାଷବାସ କରିକି ଚଳିଲେଣି ତାକୁ ଟିକିଏ ସରକାର ଧ୍ୟାନ ଦେଇ ସେମାନଙ୍କର ଚରିବା ସ୍ଥାନକୁ ଟିକିଏ ଆଉ ନୁସରକ୍ଷିତ କଲେ ବହୁତ ଭଲ ହୁଅନ୍ତା ଆଉ